ମୋତେ ମାଛ ଧରିବାକୁ ପିଲାବେଳେ ବହୁତ ଭଲ ଲାଗେ ସେଥିପାଇଁ ମୁଁ ଏବେ ସରକାରଙ୍କଠୁ ବହୁତ ମାତ୍ରାରେ କିଛିଟା ଟଙ୍କା ଲୋନ୍ ଆଣିଛି ଏବଂ ମାଛ ଚାଷ କରୁଛି ମାଛ ମାଛ ଚାଷ ମାଛର ମାଛ ଚାଷ ବୃତ୍ତି ମୁଁ ସରକାରଙ୍କଠୁ ଲୋନ୍ ଆଣି ମାଛ ଚାଷ ବୃତ୍ତି କରୁଛି ଏବଂ ସେ ମୋର ପାଞ୍ଚ ଛଅଟା ଗାଡ଼ିଆ ବି ମଧ୍ୟ ଅଛି ମୁଁ ସେଥିରେ ମାଛ ଭିନ୍ନ ମାଛ ଛାଡ଼ିଛି ଏବଂ ମାଛ ଚାଷ କରିଛି ମାନେ ଜାନୁଆରୀ ମାସରେ ମାଛ ଛାଡ଼ିଲେ ଏବଂ ଜୁନ୍ ମାସରେ ମାଛ ଧରା ହେଉଛି ଏବଂ ମାଛ ମାଛ ବିକ୍ରି ବି ବହୁତ ଲାଭ ବି ହେଉଛି ମାଛ ଧରିଲା ମାଛ ଧ ମାଛରେ ବହୁତ ମାତ୍ରାରେ ଉନ୍ନତି ହେଉଛି ସେଥିପାଇଁ ମୁଁ ବହୁତ ମାତ୍ରାରେ କ୍ଷତି ବି ହେଉନି କିଛି ଲାଭ ବହୁତ ମାତ୍ରାରେ ହେଉଛି ଏବଂ ମୁଁ ମୋ ଠିକ ଠିକ ଟାଇମ୍ରେ ବି ଲୋନ୍ ବି ଠିକ ସମୟରେ ସୁଝିପାରୁଛି ସରକାରଙ୍କର ଏତିକି ସୁବିଧା ଯୋଗୁଁ ମୁଁ ବହୁତ ହେଉଛି ସେଥିପାଇଁ ଏବେ ମାଛ ମାଛରେ ବହୁତ ମାତ୍ରାରେ ଉନ୍ନତି ବି ହୋଉଛି ମୁଁ ଆମ ଗାଁ ଲୋକ ପଡ଼ିଶା ଯେତେବି ଲୋକ ଅଛନ୍ତି ମୁଁ ସେଥିପାଇଁ କହୁଛି ମାଛ ବୃତ୍ତି କରନ୍ତୁ ମାଛ ବୃତ୍ତି ବୃତ୍ତିରେ ବହୁତ ଫାଇଦା ଲାଭ ବି ଅଛି ଫାଇଦା ବି ତୁମର ବି ହବ ସେଥିପାଇଁ ନିଜସ୍ୱ ନିଜସ୍ୱ ପଇସାରେ କିଛି ମାଛ ଚାଷ କରନ୍ତୁ କାଳେ କାଳେ ଯଦି ଲସ୍ ବି ହୋଇଯିବ ତୁମର ବି ବହୁତ ମାତ୍ରାରେ ତା'ର ଆମେ ବହୁତ ଏତେ ବି ଧନୀ ଲୋକ ନୁହେଁ ଯେ ନିଜେ ପଇସାରେ ବି ଆମେ ନିଜ ପଇସାରେ ଆମେ ମାଛ ଚାଷ କରିବୁ ଆମେ ମିଡ଼ିୟମ ସାଇଜ ଲୋକ ସେଥିପାଇଁ ଆମେ ସରକାରଙ୍କଠୁ ଲୋନ୍ ଆଣିଛୁ ସରକାରଙ୍କର ଏଇ ଲୋନ୍ଟା ପାଇଁ ମୁଁ ବହୁତ ବହୁତ ଖୁସି ବି ହେଉଛି ଲୋନ୍ଟା କରି ମୁଁ ସେଥିପାଇଁ ଦୁଇ ତିନି ଲକ୍ଷ ଟଙ୍କା ସରକାରଙ୍କଠାରୁ ଆଣେ ଏବଂ ମାଛ ଚାଷ କରେ ମାଛ ଦ୍ଵାରା ମାଛ ଛାଡ଼ିବି ମାଛ ଛଡ଼ା ହବା ଛଅ ମାସ ପରେ ମାଛ ଆଣି ବିକ୍ରି କରେ ଏବଂ ସରକାରଙ୍କ ଲୋନ୍ ବି ସୁଝିଦିଏ ଏବଂ ଆଉ ଯେତିକି ବି ମୋ ମାତ୍ରା ପଇସା ବଳେ ସେ ମୋର ମୋ ଲାଭ ପଇସା ହୋଇଥାଏ ସେ ଲୋନ୍ଫୋନ୍ ଶୁଝିବା ପରେ ବି ଯେତିକି ପଇସା ବଳେ ସେ ମୋର ଲାଭ ହୋଇଥାଏ ସେଥିରୁ ମୁଁ ମୋର ଫୁଣି ନୂତନ ମାଛ ଛାଡ଼ିବାକୁ ପ୍ରୟାସ କରେ ଏବଂ ମାଛ ମାଛ ଧରିଲା ଟାଇମ୍ରେ ଲୋକମାନେ ବି ଆସନ୍ତି ମାଛ ପାଖକୁ ପଇସାପତର ଯେତିକି ଥାଏ ବି ମୁଁ ସେତିକି ମାଛଫାଛ ଧରିଥାଏ ଏବଂ ମାଛ ଧରିଲା ଟାଇମ୍ରେ ଆମେ ଲୋକମାନଙ୍କର ଗାଁ ଲୋକଙ୍କୁ ବି ଦେଇଥାଉ ମାଛ ଏବଂ କହିଥାଉ ମାଛ ବୃତ୍ତି କରିବାକୁ ଏବଂ ମାଛରେ ମାନେ ଫାଇଦା ବହୁତ ମାତ୍ରାରେ ଅଛି ସେ ଆଜିଠୁ ବି ଯେତିକି ଲୋକ ଅଛନ୍ତି ସମସ୍ତେ ମାଛ ଚାଷ କରନ୍ତୁ ମାଛରେ ବହୁତ ଉନ୍ନତି ହବ ଏତିକି କହି ମୁଁ ରହୁଛି